ଆଜ୍ଞା ମୁଁ ଯେଉଁ ହୋଟେଲରୁ ରଣପୁର ପ୍ରଶାନ୍ତି ହୋଟେଲରୁ ଖାଦ୍ୟ ଅର୍ଡ଼ର କରିଥିଲି ମୋ ମନ ମୁତାବକ ଖାଦ୍ୟ ମିଳିଲା ନାହିଁ ଏ ହୋଟେଲ ବୟ ଯେଉଁ ପାର୍ସଲ କରିଛି ସେଥିରେ କେବଳ ମାଛ ତରକାରୀ ଭାତ ଥିଲା ମୁଁ ଅର୍ଡ଼ର କରିଥିବା ଜିନିଷ ତରକାରୀ ଡାଲି ଏସବୁ କିଛି ନ ଥିବାରୁ ବହୁତ କଷ୍ଟରେ ମୋତେ ଖାଇବାକୁ ପଡ଼ିଲା ଏଣୁ ମୋ ଜୀବନରେ ମୁଁ ଆଉ ସେ ହୋଟେଲରୁ କେବେହେଲେ ଖାଦ୍ୟ ଅର୍ଡ଼ର କରିବି ନାହିଁ ଖାଦ୍ୟ ଗୁଡ଼ିକ ନଷ୍ଟ ନ କରି ମୁଁ ବହୁତ କଷ୍ଟରେ ଖାଇବାକୁ ବାଧ୍ୟ ହେଲି ଏଣୁ ଆଉ ସେ ହୋଟେଲରୁ ମୁଁ ଖାଦ୍ୟ କେବେ ଖାଇବି ନାହିଁ ବୋଲି ମନରେ ସଂକଳ୍ପ କଲି ରହୁଛି